ଭାରତରେ ସମସ୍ତେ ଚା' ବହୁତ ଭଲ ପାଆନ୍ତି ମୁଁ ମୋ ନିଜ ଘରେ ମଧ୍ୟ ଚା' ପ୍ରସ୍ତୁତ କରେ ତ ମୁଁ ଦୁଇ ଜଣ ଲୋକଙ୍କ ପାଇଁ ଚା' ପ୍ରସ୍ତୁତ କରିବି ସେଥିପାଇଁ ପ୍ରଥମେ ମୁଁ ମୋର ଗ୍ୟାସ୍କୁ ଅନ୍ କଲି ଗ୍ୟାସ୍କୁ ଅନ୍ କରି ସେଥିରେ ଦୁଇ କପ୍ ପାଣି ଢାଳିଲି ଦୁଇ କପ୍ ପାଣି ଢାଳିବା ପରେ ସେଥିରେ ତିନି କପ୍ କ୍ଷୀର ଦେଶୀ ଗାଈ କ୍ଷୀର ମିଶେଇଲି ଦେଶୀ ଗାଈ ଗାଈ କ୍ଷୀର ମିଶାଇଲା ପରେ ସେଥିରେ କିଛି ଚା' ପତି ପକାଇଲି ତା'ପରେ ତାକୁ କିଛି ସମୟ ଫୁଟିବାକୁ ଛାଡ଼ିଦେଲି ଚା' ଫୁଟି ସାରିବା ପରେ ଚା' କିଛି ସମୟ ଫୁଟି ସାରିବା ପରେ ସେଥିରେ ମୁଁ ଆବଶ୍ୟକ ଅନୁସାରେ ଚିନି ପକାଇଲି ଚିନି କିଛି ସମୟ ଫୁଟି ସାରିଲା ପରେ ମୁଁ ସେଥିରେ ଅଦା ଛେଚି ପକାଇଲି ଗୁଜୁରାତିକୁ ଛେଚିକି ପକାଇଲି ତେଜ ପତ୍ର ପକେଇଲି ତାପରେ ଚା' କୁ ଫୁଟେଇଲି ଚା' ଫୁଟିଲା ଚା' ଫୁଟି ଫୁଟି ଫୁଟି ଫୁଟି ସେଥିରେ ଏକ ବାଦାମୀ କଲର୍ ଆସିଲା ସସ୍ପେନ୍ରେ ଚା' ର କଲର୍ ବାଦାମୀ କଲର୍ ଆସିଲା ବାଦାମୀ କଲର୍ ଆସିବା ପରେ ମୁଁ ଗ୍ୟାସ୍ ବନ୍ଦ କଲି ଗ୍ୟାସ୍ ବନ୍ଦ କରିସାରିବା ପରେ ଦୁଇଟି କପ୍ ଆଣିଲି ଦୁଇଟି କପ୍ରେ ଦୁଇଟି ଚା' ଛଙ୍କା ରଖିଲି ଚା' ଛଙ୍କା ରଖି ପ୍ରଥମ କପ୍ରେ କପେ ଚା' ଢାଳିଲି ଦ୍ଵିତୀୟ କପ୍ରେ ଆଉ ଏକ କପ୍ ଚା' ଢାଳିଲି ନେଇକି ଦୁଇ ଜଣ ଲୋକଙ୍କୁ ଦେଲି ତ ଏହିପରି ଉପାୟରେ ମୁଁ ଚା' ପ୍ରସ୍ତୁତ କରେ ଓ ଏହି ଚାହା ପିଇବାକୁ ବି ଲୋକମାନଙ୍କୁ ବହୁତ ଭଲ ଲାଗେ ଆମ ଘରକୁ ଯିଏ ବି ଆସନ୍ତି ତାଙ୍କୁ ବି ମଧ୍ୟ ଭଲ ଲାଗେ ଏହି ଚା' ପିଇକି ସେମାନେ ଚା' ର ବହୁତ ପ୍ରଶଂସା କରନ୍ତି ଏହି ଉପାୟରେ ଚା' କଲେ ଚା' ଟି ବହୁତ ସୁସ୍ୱାଦୁ ଲାଗେ ଚା' ର ସ୍ୱାଦ ଏକ ଅଲଗା ପ୍ରକାର ହୋଇଯାଏ ଯେପରିକି ଆମେ ବନଭିଟା ପିଉଛନ୍ତି ହରଲିକ୍ସ୍ ପିଉଛନ୍ତି ତ ଚା' ର ସ୍ୱାଦ ସେହିପରି ଲାଗେ ଚା' ର ସ୍ୱାଦ ଏକ ନିଆର ଲାଗେ ବହୁତ ଭଲ ଲାଗେ ଆମ ଦେହ ପାଇଁ ବି ହିତକର ହୋଇଥାଏ ସେଥିରେ ଅଦା ପଡ଼ିଥାଏ ଗୁଜୁରାତି ପଡ଼ିଥାଏ ଆମ ଦେହ ପାଇଁ ବି ସେଇଟା ବହୁତ ଦରକାର ବହୁତ ଭଲ ମଧ୍ୟ ତ ସେଥିପାଇଁ ଚା' ଟି କରିବାକୁ ମତେ ବହୁତ ଭଲ ଲାଗେ ଓ ଯେଉଁମାନେ ଚା' ପିଅନ୍ତି ସେମାନେ ମଧ୍ୟ ମୋର ବହୁତ ପ୍ରଶଂସା କରନ୍ତି ତ ଚା' ଏହି ଉପାୟରେ ବନେଇଲେ ଚା' ଟି ବହୁତ ସୁସ୍ୱାଦୁ ଲାଗେ ଯେଉଁମାନେ ବି ଚା' ପିଅନ୍ତି ସେମାନେ ଚା' ର ବହୁତ ପ୍ରଶଂସା କରନ୍ତି ସେମାନେ କୁହନ୍ତି କି ସେମାନେ ଏହି ପ୍ରକାର ଚା' ଆଗରୁ କେବେ କେଉଁଠି ପିଇନାହାନ୍ତି କାରଣ ଲୋକମାନେ କେବଳ ଚା' ଚିନି ଅମୁଲ୍ରେ ଚା' ପ୍ରସ୍ତୁତ କରି ଦିଅନ୍ତି କ୍ଷୀରର ବ୍ୟବହାର କରନ୍ତି ନାହିଁ ଗୁଜୁରାତିର ବ୍ୟବହାର କରନ୍ତି ନାହିଁ ଅଦାର ବ୍ୟବହାର କରନ୍ତି ନାହିଁ ତେଜପତ୍ରର ବ୍ୟବହାର କରନ୍ତି ନାହିଁ ତ ଏହି ସବୁ ଉପାଦାନ ଗୁଡ଼ିକ ବ୍ୟବହାର କରନ୍ତି ନାହିଁ ସେଥିପାଇଁ ଚା' ର ସ୍ୱାଦ ଅଲଗା ହୋଇଯାଇଥାଏ ଚା' ପିଇବାକୁ ବି କିଛି ଲୋକଙ୍କୁ ସେଥିପାଇଁ ଭଲ ଲାଗେ ନାହିଁ କିନ୍ତୁ ଆମ ଘରେ ଆମେ ଚାହାରେ ଗୁଜୁରାତି ଅଦା ଗୋଲମରିଚ ତା ସହିତ କ୍ଷୀର ଆଦି ସବୁ ମିଶେଇକି ଚା' ପ୍ରସ୍ତୁତ କଲେ ଚା' ଟି ବହୁତ ସ୍ୱାଦ ଆସେ ଚା' ର ଆମକୁ ପିଇବାକୁ ମଧ୍ୟ ଭଲ ଲାଗେ ଆଉ ଦେହ ପାଇଁ ବି ଚା' ଟି ହିତକର ହୋଇଥାଏ କିଛି ଲୋକ କୁହନ୍ତି ଚାହା ଭଲ ଲାଗେନି ସେମାନଙ୍କୁ କିନ୍ତୁ ଚା' କିଛି କିଛି ସମୟରେ ଆମକୁ ପିଇବା ଦରକାର କେବେ କେବେ ପିଇବା ଦରକାର ଚା' ବହୁ ମାତ୍ରାରେ ପିଇବା ମଧ୍ୟ ଉଚିତ ନୁହେଁ ଚା' ଯେବେ ବି ପିଇବେ ଏହିପରି ଉପାୟରେ କରି ପିଇଲେ ଚା' ଟି ବହୁତ ସୁସ୍ୱାଦୁ ଲାଗେ